ପାଞ୍ଚ ହଜାର ଦୁଇ ଶହ ପଚିଶି ତିନି ହଜାର ଦୁଇ ଶହ ଚାଲିଶି ଛଅ ହଜାର ଛଅ ଶହ ତିରିଶି ଏକ ହଜାର ଚାରି ଶହ ପାଞ୍ଚ ଚାରି ହଜାର ଚାରି ଶହ ବୟାଲିଶି